ଚାଷ ବିଷୟରେ ଚାଷ ଉପରୁ ଲୋକମାନଙ୍କର ଭରସା ଉଠିଗଲାଣି ତ କି କ'ଣ ଭରସା ଯେ ପଇସା ଇନଭେଷ୍ଟ କରୁଛନ୍ତି ସାର କି ଔଷଧ କି ମେଡ଼ିସିନ୍ ବିଷୟରେ ସବୁ କୀଟନାଶକ ଔଷଧଗୁଡ଼ା ପକାଉଛନ୍ତି ପରିବା ହଉ କି ମାନେ ଯେ କୌଣସି ଚାଷ ତ ସେଥିରେ କିଛି ତାଙ୍କର ଆୟ ହେଉନାହିଁ ତ ସେଥିପାଇଁ ସେମାନେ ବହୁତ ଟଙ୍କା ଇନଭେଷ୍ଟ କରିକିନି ତାଙ୍କର କିଛି ଉପଯୁକ୍ତ ମୂଲ୍ୟ ମିଳୁନି ତ ସେଇଥିପାଇଁ ସେମାନେ ଚାଷ ଉପରେ ବହୁତ ଭରସା ତୁଟି ଗଲାଣି ସେଇଥିପାଇଁ ସେମାନେ ବାହରକୁ ପଳାଇ କାହିଁକି ଅଲଗା କାମ ଦେଖି ନେଉଛନ୍ତି ତ ସେଇଥିପାଇଁ ଚାଷ କି ଚାଷ ଉପରେ ତାଙ୍କର କିଛି ମନ ଲାଗୁନି ତ କୀଟନାଶକ ଔଷଧ କି ମେଡ଼ିସିନ୍ ଔଷଧ ଯେ କୌଣସି ଚାଷ ପାଇଁ ଉପଯୁକ୍ତ ହେଉଥିବା

ଇନଭେଷ୍ଟ କିଛି କରିକି ବି ତାଙ୍କର କିଛି ଲାଭ ହେଉନି ସେଥିପାଇଁ ସେମାନଙ୍କର ଚାଷ ଉପରେ କିଛି ମନ ଲାଗୁନି ସେ ନିୟୋଜିତ ହେବା ଲୋକମାନେ ବି ସେମାନଙ୍କର ଏଥିପାଇଁ ସେ ଚାଷ ଉପରୁ କିଛି ଭରସା ନାହିଁ ସେଥିପାଇଁ ତାଙ୍କ ପାଇଁ ଅଲଗା କିଛି କାମ ଦେଖି ନେଉଛନ୍ତି